ଆପଣ ସ୍କୁଲ୍ ବା କଲେଜ୍ରେ ଚିତ୍ରାଙ୍କନ କରିଛନ୍ତି କି ଆପଣ କୌଣସି ଭଲ କଲେଜ୍ରେ ପାଠ୍ୟକ୍ରମ ବିଷୟରେ ଜଣିଛନ୍ତି କି ଯାହା କଳାକାରମାନଙ୍କୁ ସାହାଯ୍ୟ କରିବ ଆପଣ କଳା କେରିଅର ପାଇଁ ଆପଣଙ୍କର କୌଣ ଲକ୍ଷ୍ୟ କିବା ଆକାଂକ୍ଷା ଅଛି କିି ସେଗୁଡ଼ିକୁ ହାସଲ କରିବା ପାଇଁ ଆପଣ କିପରି ଯୋଜନା କରୁଛନ୍ତି

ଆପଣ ସ୍କୁଲ୍ କଲେଜ୍ରେ ଚିତ୍ରାଙ୍କନ ମୁଁ କରିଛିି ହାଇସ୍କୁଲ୍ରେ କରିଛି ଚିତ୍ର କରିବା ଦ୍ୱାରା ମନରେ ଆଟ୍ରାକ୍ଟ ବଢ଼ିଥାଏ ଆଉ ବିଭିନ୍ନ ରଙ୍ଗ ଦେଇକି ଆମେ ତାକୁ ଆମେ ଉତ୍ସାହିତ କରିଥାଉ ଯାହାକେ ବୋଧେ ସେଥିରେ ଭଲ ଆର୍ଟିଷ୍ଟ କିମ୍ବା ଆଟିଷ୍ଟ ହେଇକି କେରରିୟର ବନିବାରେ ସାହାଯ୍ୟ କରିଥାଏ ଗୋଟେ ଶିଶୁ ଯଦି ପ୍ରଥମ ସ୍କୁଲ୍ ଠାରୁ ଶିକ୍ଷା ସହିତ ଏକ୍ସଟ୍ରା କରିକୁଲାର ଖୁସି ଯଦି ଆକ୍ଟିଭ୍ କରିଛି ତା'ହେଲେ ତା କେରିୟର ଯେଉଁ ରାସ୍ତାକୁ ବି ସେ ବାଛିପାରିବ କାରଣ ସେ ପାଠ ନୁହେଁ ତ ଖେଳକୁଦ ଚିତ୍ର ଏଗୁଡ଼ାକ କରିକି ନିଜର ଜୀବନକୁ ସେ ଆଗେଇ ନେବ